ବର୍ଷା ମାସେ ତଲେ ନାଇ ଶୁଇବ ମଶା କାମୁଡ଼ି ସାପ କାମୁଡ଼ିବ ତା ପରେ ଖଟରେ ଶୁଇବ ମଶାରୀ ଟାନ୍ବ ମଶା ଚାବ୍ଲେ ମେଲେରିଆ ଜର୍ ହେବ ଦେହ ଖରାପ୍ ହେବ ମଶାରୀ ଟାଣି କରି ଶୁଇବ ତଲେ ନାଇ ଶୁଇବ ବର୍ଷା ମାସ ସାପ ଆସିବ ବିଛୁ ଆସିବ କେତେ କେତେ କୀଟ ପତଙ୍ଗ ଆସିବ ଚାବିବ ଖଟରେ ଶୁଇକରି ମଶାରୀ ଉଢ଼ି କରି ଭଲରେ ଖଟେ ଶୁଇବ ବର୍ଷା ଦିନେ ଉଁ ବହୁତ୍ ତଲ୍ ମାନେ ବି ବହୁତ୍ ଉଲ୍ ହେସି ଆରୁ ବହୁତ୍ କୀଟ ପତଙ୍ଗ ବି ଆଏସନ୍ ମଶାରୀ ଟାନିକରି ଶୁଇବ ଖଟେ ଶୁଇବ